ଅନ୍ୟ ଦେଶ ତୁଳନାରେ ଆମ ଭାରତୀୟର ଭାରତୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏତେ ଭଲ ନୁହେଁ ଏବେ ମଧ୍ୟ ଆମ ଅଞ୍ଚଳରେ ବହୁତ ଜାଗାରେ ଗୋଟେ ହସ୍ପିଟାଲ୍ଟେ ଖୋଲା ହୋଇନାହିଁ ଆମ୍ବୁଲାନ୍ସ ମଧ୍ୟ ଠିକ୍ ସମୟରେ ଆସିପାରୁନାହିଁ ସେଥିପାଇଁ ଆମେ ବହୁତ ଅସୁବିଧାର ଭାରତୀୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବେ ବହୁତ ଖରାପ ତେଣୁ ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି ଏଥିରେ ବହୁତ ଅସୁବିଧାର ମୁଖ୍ୟ ଆହ୍ୱାନ ଗୁଡ଼ିକ ହେଉଛି କଣ ଆମର ରାସ୍ତା ବ୍ୟବସ୍ଥା ଠିକ୍ ହୋଇନି ସେଥିପାଇଁ ଗୋଟେ ଆମ୍ବୁଲାନ୍ସଟେ ଆସିପାରୁନାହିଁ ଆଉ ବହୁତ ଜଣଙ୍କର ଆ ପଇସାପତ୍ର ଅସୁବିଧାରୁ ସେମାନେ ବଡ଼ ମେଡ଼ିକାଲ୍କୁ ଯାଇପାରୁନାହିଁନ୍ତି ଔଷଧର ଦର ମଧ୍ୟ ବହୁତ ବୃଦ୍ଧି ହେଲାଣି ଗର୍ମେଣ୍ଟ ସେମାନଙ୍କୁ ସେମ ଗର୍ମେଣ୍ଟରେ ପାଖ ସାହାଯ୍ୟ ସେମାନଙ୍କ ପାଖରେ ଠିକ୍ ସମୟରେ ପହଞ୍ଚି ପାରୁନାହିଁ ଏହିପରି ଭାବରେ ଆମର ବହୁତୁ ଅସୁବିଧା ହେଉଛି ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଲ ଗୋଟେ ଗୋଟେ ଜେଗାରେ ଭଲ ଅଛି ଏବ ଆଗ ଅପେକ୍ଷା ଏବେ ଉନ୍ନତମଧ୍ୟ କରିଛି ବହୁ ଅଞ୍ଚଳରେ ଆଦିବାସୀ ରହୁଥିବା ଅଞ୍ଚଳରେ ସେ ଅଞ୍ଚଳରେ ଏବେ ମଧ୍ୟ ଡାକ୍ତରଖାନା ନାହିଁ ଡାକ୍ତର ଖୋଲା ହେ ଡାକ୍ତରଖାନା ଥିଲେ ମଧ୍ୟ ଭଲ ଡକ୍ଟର୍ ଆସୁନାହାଁନ୍ତି ଆଉ ରୋଗୀମାନଙ୍କର ଠିକ୍ ଭାବରେ ଚିକିତ୍ସା ମଧ୍ୟ ହୋଇପାରୁନାହିଁ ଆଉ ସେମାନେ ଯେହେତୁ ପାଠଶାଠ ଏତେ ପଢ଼ିନଥିଲେ ପଢ଼ିନାହାଁନ୍ତି ସେମାନେ ମଧ୍ୟ ବି ଜାଣିପାରୁ ନାହିଁନ୍ତି କୌଣସି ରୋଗର ବିଷୟରେ ଆଉ ଆମର ଏବେ ମଧ୍ୟ ଆମ ଭାରତରେ କୌଣସି ଗୋଟେ ବଡ଼ ଧରଣର ରୋଗ ହେଲେ ସେମାନେ ତା'ର ଚିକିତ୍ସା ପାଇଁ ବାହାରୁ ମଧ୍ୟ ଡକ୍ଟର୍ ଆଣୁଛନ୍ତି ନି ଆମ ଭାରତରେ ଭଲ ଡକ୍ଟର୍ ମଧ୍ୟ ଏପର୍ଯ୍ୟନ୍ତ ବଡ଼ ରୋଗ ପାଇଁ ଏପର୍ଯ୍ୟନ୍ତ ନାହାଁନ୍ତି ଆଉ ଆମର ଯେଉଁ ବଡ଼ ରୋଗ ହେଲେ ବାହାରକୁ ମଧ୍ୟ ରୋଗୀମାନଙ୍କୁ ପଠାହେଉଛି ମାନେ ତାଙ୍କୁ ଚିକିତ୍ସା କରିବା ପାଇଁ ସେଇପ୍ରକାରର ମେଡ଼ିସିନ୍ ତାଙ୍କ ଟ୍ରିଟ ତାଙ୍କର ରୋଗ ପରୀକ୍ଷା କରିବା ପାଇଁ ସେଇଭଳିଆ ଯନ୍ତ୍ର ଆଉ ମେସିନ୍ କିଛି ବି ସେପ ଏପର୍ଯ୍ୟନ୍ତ ଉନ୍ନତ ଧରଣର ଆସିନି ଆଉ ସେ ବଡ଼ ବଡ଼ ମେଡ଼ିକାଲ୍ରେ ହେଉଛି ଯେଉଁଟାକି ସାଧାରଣ ଲୋକ ସେଠି ଯିବା ବହୁତ କଷ୍ଟ କାରଣ ସେମାନଙ୍କ ପାଖରେ ଏତେ ଅର୍ଥ ବି ନଥାଏ ଆଉ ସରକାରଙ୍କୁ ଏକଥା ଜଣେଇ ସିଏ ସାହାଯ୍ୟ କଲାବେଳକୁ ବହୁତ ଡ଼େରି ମଧ୍ୟ ହୋଇଯାଇଥାଏ ଆଉ ମୁଖ୍ୟ ହା ମାନେ ସବୁଠୁ ମୋର ଗୋଟେ ଆହ୍ୱାନ ସମସ୍ତଙ୍କ ମାନେ ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ସେମାନେ ପ୍ରତ୍ୟେକ ଜାଗାରେ ମାନେ ଯୋଉ ଆମର ଯୋଉ ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ତି ପ୍ରତ୍ୟେକ ଜାଗାରେ ସେମାନେ ନିରୀକ୍ଷଣ କରିବା କଥାକି କେଉଁଠି ରୋଗୀଟିଏ ସେବା ପାଉନାହିଁ ଆଉ କେଉଁଠି ଗୋଟେ ଭଲ ଡାକ୍ତରଖାନା ନାହିଁ ଆଉ ଡାକ୍ତରଖାନାରେ ଗୋଟେ ଭଲ ଶୌଚାଳୟ ବି ନାହିଁ ଗୋଟେ ରୋଗୀ ଗଲେ ତାକୁ ରୋଗ ନ ହେଉଥିଲେ ବି ସିଏ ରୋଗ ଧରିକି ବି ଆସିବ ଯେତିକି ହୋଇଥିବ ତାଠୁ ଅଧିକ ଧରିକି ଆସିବ ତା ପ୍ରତି ବି ଯତ୍ନ ନେବା ଉଚିତ୍ ଆଉ ଭଲ ଡକ୍ଟର୍ ବି ନିହାତି ସବୁଠି ରଖିବା ଦରକାର ଆଉ ଗୋଟେ ରୋଗୀ ଗୋଟେ ରୋଗୀକୁ ଯେମିତି ମାନେ ଗୋଟେ ମାନେ ମ ଡକ୍ଟର୍ର କଥାରୁ ହିଁ ମାନେ ଯେମିତି ସେ ଅଧେ ଭଲ ହୋଇଯିବ ସେଇ ବିଷୟରେ ବି ଡକ୍ଟର୍ମାନଙ୍କ ସହିତ ବି କଥାହେବା ଦରକାର ଆଉ ସବୁଠି ପରିଷ୍କାର ପରିଛନ୍ନ ବି ରଖେଇବା ଦରକାରେ ଆଉ ସବୁଠି ପଇସାକୁ ନ ଦେଖିକି ଗୋଟେ ରୋଗୀ ଆସିଲେ ଗୋଟେ ଗରିବ ଲୋକ ଆସିଲେ ବି ତା ଜୀବନ ବଞ୍ଚେଇବା ପାଇଁ ଆଗେ ତା ଜୀବନକୁ ବଞ୍ଚେଇକି ତା ପଛରେ ପଛେ ତାକୁ ପଇସା ମାଗିବା ଦରକାର ଆମର ସ୍ୱାସ୍ଥ୍ୟ ଅବସ୍ଥା କେମିତି ସବୁ ହସ୍ପିଟାଲ ଗଲେ ଆମେ ଯିବା ତ ନାହିଁ ଆଗେ ସେ ଆମକୁ ଗୋଟେ ଫର୍ମ ଦେଇଦେବେ କହିବେ ଆଗ ଫିଲପ କରିକି ପଇସା ଡିପୋଜିଟ୍ କର ତାପରେ ତମ ରୋଗୀକି ଦେଖାଯିବ ସିଏ ଗରିବ ଲୋକଟି ସିଏ କଣ ପଇସା ରଖିଥିଲା କି ଆମ ରୋଗ ହେବ ଆମେ ଯିମୁଁ ମେଡ଼ିକାଲ୍ ଭର୍ତ୍ତିକରିଲେ ସଙ୍ଗେ ସଙ୍ଗେ ପଇସା ଦେବାପାଇଁ ପଡ଼ିବ ତାକୁ କିଛି ସମୟ ଦେବା ପାଇଁ ପଡ଼ିବ ସରକାରଙ୍କ ତରଫରୁ ସମସ୍ତଙ୍କ ପାଇଁ ଏବେ ତ ଗୋଟେ ଗୋଟେ କାର୍ଡ଼ ବି ବାହାରିଲାଣି କି ଆଉ ତାକୁ ହେଲେ ତାକୁ ମେଡ଼ିକାଲ୍ ନେଇକି କାର୍ଡ଼ ଦେଖେଇଲେ ଆସିବ ସେଥିରେ ବି ବହୁତ ଡ଼େରି ବି ହେଉଛି ଆଉ ତା ପ୍ରତି ବି ଯତ୍ନନବା ଦରକାରେ ସରକାର ଟିକେ ଯତ୍ନଶୀଳ ହେଲେ ଆମ ଗରିବ ଲୋକମାନେ ସବୁ ଭାରତୀୟ ସ୍ୱାସ୍ଥ୍ୟ ସବୁ ସେବା ପାଇପାରନ୍ତେ ଏହିପରି ଆମର ଭାରତୀୟ ସ୍ୱାସ୍ଥ୍ୟସେବା ଆଉ ମୁଁ ଏଇ ଆହ୍ୱାନ ଦେବା ପାଇଁ ଚାହୁଁଛି ଯେ କି ଲୋକମାନେ ଟିକେ ଆଉ ଟିକେ ସ ଲୋକମାନଙ୍କୁ ଟିକେ ସାହାଯ୍ୟ ମିଳନ୍ତା ଏଇଆ ଆଉ